ଗୀତ ବୋଲିଲା ବେଳେ ଲକ୍ଷ କରେ କେମିତି ମୁଁ ଗୀତଟାକୁ ଭଲ ଭାବରେ ସେ ଶେଷ କରିବି ବେଶୀ ଉଚ୍ଚ ସ୍ୱରରେ ବୋଲିବିନି କି ପୁରା ତଳକୁ ଯିବିନି ସବୁବେଳେ ଗୀତଟାକୁ ଲକ୍ଷ ରଖିଥାଏ ତାଳରେ ବୋଲିବା ପାଇଁ କିନ୍ତୁ ଏତିକି ଅସୁବିଧା ମୋତେ ହୁଏ ମୋ ପାଖରେ ସେମିତି ବାଦ୍ୟ ଯନ୍ତ୍ର ନାହିଁ ମନକୁ ମନ ଗୀତ ବୋଲେ ତେଣୁ ସବୁ ସବୁବେଳେ ସମାନ ଭାବରେ ବି ଗୀତଟା ମୁଁ ଠିକ୍ସେ ବୋଲି ପାରେନି ଯଦି ବାଦ୍ୟ ଯନ୍ତ୍ରରେ କୌଣସି ସୁବିଧା ଥାନ୍ତା କିମ୍ବା ମୋତେ ମୁଁ ଯେତିକି ଶିଖଛି ମୋତେ ଆଉ ଟିକିଏ ଅଧିକ ଶିଖାଯାନ୍ତା କି ମାଷ୍ଟର ଜଣେ ହେଲେ ମୋତେ ଶିଖେ ମୁଁ ଆଉ ଟିକିଏ ଅଧିକ ବାଟକୁ ଯାଆନ୍ତି ଭଲ ସେ ଗାଆନ୍ତି ତାହାଲେ ଲୋକଙ୍କ ପାଖରେ ଯାଇକି ପହଞ୍ଚି ପାରନ୍ତି କି ଗୀତଟାକୁ ଆଉ ଟିକିଏ ଠିକ୍ ଭାବରେ ବି ସ ବୋଲି ପାରନ୍ତି ଭଲ ଶବ୍ଦ ଭଲ ସ୍ୱର ନେଇକି ମୁଁ ଗୀତଟାକୁ ଶେଷ କରିପାରନ୍ତି